ପାର୍ଶ୍ୱ ବ୍ୟବସାୟ ଆମେ ମାଛ ଚାଷ କରିପାରିବା ଆମେ ମାଛ ଚାଷ କିଛି ଜମିରେ ପୋଖରୀ ଖୋଳି ସେଠି ଜାଁଳ ଛାଡ଼ି ମାଛ ଚାଷ କରିପାରିବା ମାଛ ଚାଷ ବି ଅଧିକ ଲାଭ ଆମକୁ ଦେଇପାରିବ ମାଛ ଚାଷ ଆଉ ମାଛ ଚାଷ ସହିତ ଗୋଟେ କୁକୁଡ଼ା ଫାର୍ମ ବି କରିପାରିବା କୁକୁଡ଼ା ଫାର୍ମ ମିଳିବେ ଆମକୁ ଭଲ ଲାଭ ମିଳିବ ମାଛ ଚାଷରେ ଆମେ ବେଶୀ କିଛି ବେଶୀ କିଛି କରିବାର ନାହିଁ ଆମେ ଖାଲି ଗୋଟେ ପୋଖରୀ ଖୋଳିବା ପାଣି ଟିକେ ଖାଲି ପରିଷ୍କାର ରଖିବା ତାଙ୍କୁ କିଛି ଦାନା ବି ଦେଲେ ମାଛ ମାନେ ଜଲ୍ଦି ବଢ଼ିବାରେ ଦାନା ସାହାଯ୍ୟ କରିବ ମାଛମାନଙ୍କୁ ବଢ଼ିବାରେ ଦାନା ବଢ଼ିବା ପାଇଁ ସାହାଯ୍ୟ କରିବ ଆଉ ଗୋଟେ ବର୍ଷ ପରେ ଆମେ ସେ ପୋଖରୀକି ଶୁଖେଇ ମାଛକୁ ବିକ୍ରି କରିପାରିବା ସେଥିରେ ବି ଭଲ ଲାଭ ମିଳିବ ଆମକୁ ଆଉ କୁକୁଡ଼ା ଫାର୍ମରେ ବି ଆମକୁ ଭଲ ଲାଭ ମିଳିବ ଆଉ ଆମେ ଯଦି ଘରେ ଗୋଟେ ଗାଈ କି ବଳଦ ବି ରଖିବା ସେଥିରୁ ବି ଆମକୁ ପ୍ରଫିଟ୍ ମିଳିବ ଗାଈ ରଖିଲେ ତ ସେ ଆମକୁ କ୍ଷୀର ଦେବ ବଳଦ ରଖିଲେ ଆମକୁ ଚାଷରେ ବି ସାହାଯ୍ୟ କରିପାରିବ ଆମେ ଯୋଉ ଚାଷ କରୁଛେ ବଳଦ ଆମକୁ ସାହାଯ୍ୟ କରିବ ଚାଷରେ ଧାନ ମୁଗ ଆମର ଏଠି ଓଡ଼ିଆର ଧାନ ମୁଗ ମୁଖ୍ୟ ଚାଷ ସେଇଟାରେ ସେ ଆମକୁ ସାହାଯ୍ୟ କରିବ ବଳଦଟା ବି ରଖିବା ନିହାତି ଆବଶ୍ୟକ ବହୁତ ପ୍ରଫିଟ୍ ମିଳିବ ସେଥିରୁ ଆଉ ବଳଦରୁ ଆମେ ବି ଘରେ ତାକୁ ରଖି ଆମେ ଗୋମାତା ହିସାବରେ ତାକୁ ପୂଜା ବି କରିପାରିବା ଗାଈକି ବଳଦ ଦ୍ୱାରା ଧାନ ଚାଷ କରିପାରିବା ଗାଈ ଦ୍ୱାରା ଆମେ କ୍ଷୀର ବି ପାଇପାରିବା ଘିଅ ବି ଉତ୍ପାଦନ କରିପାରିବା ଦହି କରିପାରିବା ଛେନା କରିପାରିବା